ଏଇଟା ପ୍ରିତମ ଷ୍ଟୁଡ଼ିଓରୁ କହୁଛନ୍ତି ତ ହଁ ମୁଁ ଏଇ ପାଣିକୋଇଲିରୁ କହୁଥିଲି ରମେଶ ବାବୁ ଆଉ ଆମର ଅଠେଇଶ ତାରିଖରେ ଗୋଟେ ଛୋଟ ଭୋଜିଟେ ଆୟୋଜନ କରିଛୁ ଆମେ ଏଇ ପୁଅର ଜନ୍ମଦିନ ଅଛି ତ ସେଥିପାଇଁ ଆଉ ସେଥିପାଇଁ କିଛି ଫଟୋ ଫଟୋ ଉଠାଯାଇଥାନ୍ତା ଆଉ ଭିଡ଼ିଓ ରେକର୍ଡ଼ କରାଯାଇଥାନ୍ତା ସେଥିପାଇଁ କଲ୍ କରିଥିଲି ଆଉ ହଁ ଏଇ ଅଠେଇଶ ତାରିଖ ନାଇଁ ଆମର ରାତିକୁ ହେବ ରାତି ମାନେ ସେହି ସଂନ୍ଧ୍ୟା ବେଳେକୁ ହେବ ପାଞ୍ଚଟା ପରେ ଆଉ ହଁ ଆମର ତ ସେଇ ବଜାର ଉପରେ ହିଁ ଘରଟା ନା ହଁ ମୁଁ ସେଥିପାଇଁ କହିଲି ଆପଣ କେମିତି କ'ଣ କେତେ କ'ଣ ପଇସା ନେଉଛନ୍ତି କହିଲେ ଆମର ସେଇ ଦେଢ଼ ଦୁଇ ଘଣ୍ଟା ଖଣ୍ଡେ ହେବ ଆଉ ନାଇଁ ଭିଡ଼ିଓ ବି କରିବୁ ଫଟୋ ବି କରିବୁ ଯାହା ଯେମିତି ଭଲ ହେବ ଟିକିଏ ଆପଣ କହିବେ ସେ ହିସାବରେ ଆଉ

ଗଲା ଥର ସେ ତ କେଉଁ ଲୋକକୁ ଡାକିଥିଲୁ ସେ ତ ଯାହା ଆମକୁ ଠକିକି ଗଲା କୁହନ୍ତୁନି ସେ କ'ଣ ଫଟୋ ପିଛା ପଇସା ନେଇକି ଗଲା ଦେଖିଲା ବେଳକୁ ଫଟୋ ଖରାପ ଏପଟେ ସେ କ'ଣ ସେ ଭିଡ଼ିଓ କରିଥିଲା ସେ ଅଧା ଦିନ ଚାଲିଲା ପରେ ସେ ଖରାପ ରହିଗଲା ସେ ପେନ୍ଡ୍ରାଇଭ୍ ଯେଉଁ ଦେଇଥିଲା ସେଥିରେ ଚାଲିଲାନି ଆଉ ଏଥର ଟିକିଏ ଭଲକି କରିକି ଦେବେ ଆଉ ଆଉ ଆପଣ ଆସିବାକୁ କେତେ କ'ଣ ଖର୍ଚ୍ଚ ବାର୍ଚ୍ଚ ନେବେ ପଇସା ଓ ଆମର ଫଟୋ ଆଉ ଭିଡ଼ିଓ ବାଦେ ହଜାର ଟଙ୍କା ଆପଣଙ୍କୁ ଏକ୍ସଟ୍ରା ପଡ଼ିବ ଆଚ୍ଛା ତା'ହେଲେ ପଇସା କେମିତି କ'ଣ ମାନେ ଘଣ୍ଟାକୁ ନେଉଛନ୍ତି ନା ଫଟୋ ହିସାବରେ ନେଉଛନ୍ତି କେମିତି କ'ଣ ମୁଁ ଏଠି ବୁଝିପାରିଲିନି ଆମର ପୁରା ପରିବାରର ଫଟୋ ଉଠିବ ସେହି ହିସାବରେ ଆପଣ ଟିକିଏ ପ୍ରସ୍ତୁତ ହୋଇକି ଆସିବେ ଆଉ ହଁ ଆମେ ଲାଇଟ୍ର ବ୍ୟବସ୍ଥା ଆମେ ବି କରିଥିବୁ ଆପଣଙ୍କ ଦ୍ୱାରା ଯାହା ହୋଇପାରିବ ଲାଇଟ୍ ନେଇକି ଆସିବେ ଆଉ ଠିକ୍ ଅଛି ହଁ ଠିକ୍ ଅଛି ଆପଣଙ୍କ ଏହି ନମ୍ବର୍ରେ ପଠାଇବି ତ ହଁ ହଉ ଅଠେଇଶି ତାରିଖ ଦିନ ସଂନ୍ଧ୍ୟା ବେଳେ ଆସି ପହଞ୍ଚିବେ ମୁଁ ଆପଣଙ୍କୁ ଠିକଣାଟା ବି ପଠାଇଦେବି